ନିଜ ବଗିଚାରେ ଲଗାଇଥିବା ଗଛ ସବୁ ଫଳ ଫଳିଲେ ମୋତେ ବହୁତ ଖୁସି ଲାଗେ ଦେଖିବାକୁ ଯେତେବେଳେ ମୁଁ ଅମୃତଭଣ୍ଡା ଗଛ ଲଗାଇଲି ତା' ଦେହରେ ଯେତେବେଳେ ଅମୃତଭଣ୍ଡା ଫଳିଲା ସେତେବେଳେ ମୋତେ ବହୁତ ଖୁସି ଲାଗିଲା ଏବଂ ତାକୁ ତୋଳିକରି ଖାଇଲେ ଏବଂ ଫ୍ରେଶ୍ ପରିବା ପାଇଲୁ ତା'ପରେ ଯେତେବେଳେ କାକୁଡ଼ି ଏବଂ ଯେତେବେଳେ ଜହ୍ନି ଲଗାଇଲି ସେତେବେଳେ ଜହ୍ନିରେ ଯେତେବେଳେ ଗୋଟିଏ ଗୋଟିଏ ଫୁଲ ଫୁଟିଲା ଏବଂ କାକୁଡ଼ିରେ ଯେତେବେଳେ ଫୁଲ ଫୁଟିଲା ଛୋଟ ଛୋଟ କାକୁଡ଼ି ହେଲା ଏବଂ ଜହ୍ନି ହେଲା ତାକୁ ସବୁଦିନ ମୁଁ ସକାଳୁ ଯାଇକି ଦେଖେ ପାଖରେ ଅନୁଭବ କରେ ଯେ ଫ୍ରେଶ୍ ପରିବା ଆମେ ପାଇପାରୁଛୁ ଏବଂ ଫ୍ରେଶ୍ ପରିବା ମୁଁ ସକାଳୁ ଯେତେବେଳେ ଟିକିଏ ବଡ଼ ତିନି ଚାରି ଦିନ କିମ୍ବା ପାଞ୍ଚ ଦିନ ପରେ ସେ ପରିବାଟା ଯେତେବେଳେ ଜହ୍ନିଟା ବଡ଼ ହୋଇଯାଏ କି କାକୁଡ଼ିଟା ବଡ଼ ହୋଇଯାଏ ତାକୁ ମୁଁ ତୋଳିକରି ଘରକୁ ଆଣେ ମୋତେ ବହୁତ ଖୁସି ଅନୁଭବ ହୁଏ